ହଁ ମୁଁ ଯେଉଁ ଜିନିଷଟି କିଣିଥିଲି ସେ ବହୁତ ଭଲ ପଡ଼ିଲା ପେନ୍ କିଣିଥିଲି ବହୁତ ଭଲରେ ଚାଲିଲା ଆଉ କେବେ ଲାଖିନି ପେନ୍ ପୁରା କ୍ଲିୟର ଚାଲିଲା ଆଉ ଭଲ ପ୍ରଡ଼କ୍ଟ ଥିଲା